ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ନଅଶହ ଅନେଶତ ପାଞ୍ଚ ହଜାର ପାଞ୍ଚ ଶହ ପଞ୍ଚଷଠି ଏକ ହଜାର ନଅଶହ ଅଠାନବେ ଛଅ ହଜାର ଚାରିଶହ ବାଷଠି ତିନି ହଜାର ଦୁଇଶହ ଏକୋଇଶ